ଆମ ବିଦ୍ୟାଳୟରେ ଆମକୁ ଆମ ଶିକ୍ଷକ ଚିତ୍ରକଳା ଶିଖାଇ ଦେଇଥିଲେ ବିଦ୍ୟାଳୟରେ ବିଦ୍ୟାଳୟରେ ପ୍ରଥମ ଦିନ ଆସି ଆମକୁ ଏକ ଡ୍ରଇଁ ବୁକ୍ ଏକ ପେନସିଲ୍ ରବର୍ ଆଣିବାକୁ କହିଥିଲେ ଆମେ ତା'ପରଦିନ ଯେତେବେଳେ ନେଇକି ଯାଇଥିଲୁ ସେ ଆମକୁ ପ୍ରଥମେ ଗୋଟେ ସୁନ୍ଦର ଗାଁର ସୂର୍ଯ୍ୟୋଦୟର ଚିତ୍ର ଶିଖାଇଦେଲେ ଯେଉଁଥିରେ ସୂର୍ଯ୍ୟଟି ଥିବା ସମୟରେ କୃଷକ ତା' ଗାଈ ଦୁଇଟିକୁ ଲଙ୍ଗଳ ସହିତ ବାନ୍ଧି ବିଲକୁ ଚାଷ କରିବାକୁ ନେଇଛି ଏବଂ ଘରର ସ୍ତ୍ରୀଲୋକମାନେ ବାହାରକୁ ଆସି ଚଉରାମୂଳରେ ଚଉରାମୂଳରେ ମା' ବୃନ୍ଦାବତୀଙ୍କୁ ପୂଜା କରୁଛନ୍ତି ଏବଂ ପୁରୁଷଲୋକମାନେ ସୂର୍ଯ୍ୟଙ୍କୁ ପାଣି ଦେଉଛନ୍ତି